ଢେଙ୍କାନାଳ ଜିଲ୍ଲାର ଲୋକପ୍ରିୟ ପ୍ରସିଦ୍ଧ ଖାଦ୍ୟ ହେଉଛି ବରା ଯେଉଁଟା କି ଆମ ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଛି ଏହି ବରା ଯେଉଁ ବରାକୁ ଆମେ ପ୍ରସ୍ତୁତ କରୁଛେ ସେଥିରେ ବରା ପିଆଜ କଞ୍ଚା ଲଙ୍କା ତା'ପରେ ଆମର ଆମ୍ବକଷି ଅଦା ତାକୁ ସମ୍ପୂର୍ଣ୍ଣ ଭାବରେ ଛେଚି ତାକୁ ଗ୍ରାଇଣ୍ଡରରେ ଘାଣ୍ଟି ତାକୁ ପ୍ରସ୍ତୁତ କରାଯାଉଛି ୟେ ହେଉଛି ଏକ ନିଆରା ପରମ୍ପରା ଢେଙ୍କାନାଳର ଯେଉଁଟା କି ହେଉଛି ବରା ପ୍ରସିଦ୍ଧ ବରା ଯେଉଁଟା କି ସ୍ଵାଦିଷ୍ଟ ଅଛି ଏବଂ ସ୍ଵାଦିଷ୍ଟ ଜିନିଷ ଏବଂ ଦେହକୁ ପ୍ରକାର ଭଲ ଇଏ ହେଉଛି ଢେଙ୍କାନାଳର ଏକ ପ୍ରସିଦ୍ଧ ଜିନିଷ